ହଁ ଇଆଦେ ଦୋକାନ୍ ଖୋଲା ହେଇଛେ

ବାର ନମ୍ବର୍ ଷ୍ଟାଇଲ୍ ଜାଣିକରି ପଇସାମାନେ ନେଇଁସୁ କେନ୍ ଶେନ୍ କଟିଙ୍ଗ୍ ହେବାରେ ଅଛି ଯେ ମୋର ଲେଗିନ୍ସ ଅଛି ଲେଗିନ୍ସ ଫୁଲ୍ ଲେଗିନ୍ସ ଆଉ ଆମର ୱାନ୍ ସାଇଡ଼୍ କଟିଙ୍ଗ୍ ଅଛେ ଆଉ ବି ସ୍ଲୋପିଂ ସ୍ଲୋପିଂ ଅଛେ ସ୍ଲୋପିଂ ଷ୍ଟାଇଲ୍

ହଁ ମେସିନ୍ ବି ଆଭେଲେବଲ ଅଛେ ମେସିନ୍ ମାନ ଅଛି ହଁ ହଁ ସେସବୁ ହେବା ହେଡ଼୍ ମସାଜ୍ ହେବା ବାଲ୍ କଟିଙ୍ଗ୍ ହେବା ହେୟାର୍ ଷ୍ଟାଇଲ୍ ଆପଣ ଯେଉଁ ଷ୍ଟାଇଲ୍ର କହିବେ ସେ ଷ୍ଟାଇଲ୍ ହେୟାର୍ କଟିଙ୍ଗ୍ ହେବା ଫେସୱାଶ୍ ହେବା ହଁ ଆଇରନ୍ ବି ମରେଇ ହେବା ହଁ ଆମର ଆଇରନ୍ଟା ପଡ଼ୁଛି ଦେଢ଼ଶହ ଟଙ୍କା ଆରୁ ହେୟାର କଟିଙ୍ଗ୍ଟା ପଡ଼ୁଛି ଅଶୀ ଟଙ୍କା ଆଉ ସେଭିଙ୍ଗ୍ କଲେ ସେଟା ତିରିଶ ଟଙ୍କା ଚାର୍ଜ ଏକ୍ସଟ୍ରା ଲାଗ୍ସି ଆଉ ଆମର ଫେସିଆଲ୍ କଲେ ଫେସିଆଲ୍ ଲାଗ୍ସି ଦେଢ଼ଶହ ଟଙ୍କିଆଟେ ଅଛି ଦୁଇଶହ ଚାରିଶହ ପାଞ୍ଚଶହ ଏଟା ଅଛି ଫେସିଆଲ୍ ହୁଁ କେନା କଟିଙ୍ଗ୍ କରୁଥିଲେ ଯେ ଆପଣ ହଁ ହଁ ହଁ ହନିସିଂ ଷ୍ଟାଇଲ୍ ଯେମତି ଉପର ଗେଣ୍ଡାର ହୋଗା ହଁ ହଁ ହଁ ହେଇଯିବା ହଁ ଉପର ଯେନ୍ତା ଟେକ୍ବାର ଅଛେ ଆଉ ତଲ୍କେ ଏନ୍ତା ଆମର ସ୍ଲୋପିଂ କରିବାର ଅଛି ତ ହଁ ହେଇଯିବା ହଁ ଆଜି ନେବାରେ ଲୋକ ଅଛି ଟିକେ

ଏଟାତ ଘଣ୍ଟେ ତ ଲାଗିଯିବା ଟାଇମ୍ଟା ଘଣ୍ଟେ ଲାଗିଯିବା ଆଊ ଆମର ଏଇ କ'ଣ ହେଉଛି କି ଷ୍ଟାଇଲ୍ ମେହେନତ ଲାଗ୍ସି ବୋଲେ ଟିକେ କଷ୍ଟ ବି ଲାଗୁଛେ ଦୁଇଶହ ଟଙ୍କା ପଡ଼ିବା ହଁ ହଁ ହଁ ଠିକ୍ ଅଛି ଆସ କରିଦେବା ହଁ ନମ୍ବର୍ ତ ଲାଗିଛନ୍ ତିନ୍ଟା ନମ୍ବର୍ ଅଛି ତିନ୍ଟା ପରେ ହେବା ହଁ ହଁ ତିନ୍ଟାକେ ମିନିମିମ୍ ପନ୍ଦର ପନ୍ଦର ମିନିଟ୍ ବୋଲେ ଲାଗ୍ବା ଅଧଘଣ୍ଟା ଉପରେ ହଁ ଠିକ୍ ଅଛି ନମ୍ବର୍ ରଖିଦେଇଛି ଆସନ୍ତୁ ହଁ ହଁ ଠିକ୍ ଅଛି